ସାର୍ ମୁଁ ସକାଳ ପାଞ୍ଚଟାରୁ ଉଠେ ପାଞ୍ଚଟାରୁ ଉଠିକି ମୋ ନିତ୍ୟକର୍ମ ସାରି ଠାକୁର ପୂଜା କରେ ଠାକୁର ପୂଜା କରି କରି ମୁଁ ରୋଷେଇବାସ କରେ ମୋର ଦୁଇଟା ପୁଅ ତାଙ୍କୁ ସ୍କୁଲକୁ ଛାଡ଼େ ମୋ ଶାଶୁ ଶ୍ୱଶୁର ନାହାନ୍ତି ମୁଁ ଦିନ ଦିନ ଗାଈ ରଖିଛି ଗାଈ ସେବା କରୁଛି ମୋ କାମ ମୁଁ ଦିନଯାକ ଯାହା କରିବା କଥା କରି ମୋ ଖୁସିରେ ମୁଁ ଅଛି ମୋ ସ୍ୱାମୀ ଅଛନ୍ତି ବାହାରେ ମୁଁ ଏକୁଟିଆ ଘରେ ଅଛି ମୁଁ ଭଲରେ ଅଛି